ଆମ ଅଞ୍ଚଳରେ ଗୋଟେ ଭବାନୀପାଟଣାରେ ମାଆ ମାଣିକେଶ୍ଵରୀ ପାଠାଗାର ଅଛି ସେଇଟା ଭବାନୀପାଟଣାରେ ଅଛି ଆଉ ବହୁତ ବଡ଼ ପାଠାଗାର ସେଇଟା ଆଉ ସେଇଠି ବହୁତ ବହୁତ ବହୁତ ପୁସ୍ତକ ଅଛି ଆଉ ବିଶେଷ କରି ଆମ ଘରେ ତ ବ୍ୟକ୍ତିଗତ ଲାଇବ୍ରେରୀ ତ ନାହିଁ ଆଉ ଯେନ୍ଟା ବି ଅଛି ବହିପତ୍ର ଅଛି ଯେନ୍ଟା କି ବହୁତ ମୋ ପାଖରେ ବି ବହୁତ କିଛି ବହି ଅଛି ଯେନ୍ଟା କି ବିବେକାନନ୍ଦ ଉପରେ ବି ଆତ୍ମ କାହାଣୀ ଅଛି ତା'ପରେ ଆମର ରବିନ୍ଦ୍ରନାଥ ଠାକୁରର ଆତ୍ମକାହାଣୀ ଅଛି ତା'ପରେ ଗାନ୍ଧିଜୀଙ୍କ ଉପରେ ବି ଅଛି କି ସୁବାଷ ବୋଷ ବହୁତ ବହୁତ ମୁଁ ବି ଆମ ଘରେ ବହୁତ କିଛି ବହିପତ୍ର ଆଣିକି ପଢ଼ାପୁଢ଼ି କରେ ଆଉ ମୁଁ ବି ନିଜେ ଚାହୁଁଛି ଯେ ନିଜେ କେମିତି ଆଉ ଗୋଟେ ଭଲ ଭଲ ଭଲ ବହି ଆଣିକିରି ପଢ଼ି ପାରିବି କିନ୍ତୁ ସେ ସ୍ୱପ୍ନ ଲାଇବ୍ରେରୀ ବି ମୋ ପାଖରେ କିଛି ନାହିଁ ବର୍ତ୍ତମାନ ନାହିଁ କିନ୍ତୁ ମୋ ପାଖରେ ବି ତିରିଶି ଚାଲିଶିଟି ବହି ଅଛି ଯେନ୍ତି କି ବହୁତ ବଡ଼ ବଡ଼ ଲୋକମାନଙ୍କର ଆତ୍ମକାହାଣୀ ଉପରେ ବର୍ଣ୍ଣିତ ହେଇଛି ଆଉ ମୁଁ ବି ସବୁବେଳେ ଦିନକୁ ଦୁଇ ଘଣ୍ଟା ତିନି ଘଣ୍ଟା କିଛି କିଛି ବହିରୁ କିଛି କିଛି ଆତ୍ମକାହାଣୀ ଆଣି ବହି ପାଖା ବହି ଯାହା ବି ଦେଖି ବହି ପତ୍ର ଆଣିକି ପଢ଼ାପୁଢ଼ି କରେ ଆଉ ଯେମିତିକି ବିବେକାନନ୍ଦର ଆତ୍ମକାହାଣୀ ପରି ଯେତେବେଳେ ଚାହିଁଲେ ସେତେବେଳେକି ଗାନ୍ଧିଜୀଙ୍କ କି ରବୀନ୍ଦ୍ରନାଥ ଠାକୁରଙ୍କ ବହି ଆଣିକି ପଢ଼ାପଢ଼ି କରେ